ହ୍ୟାଲୋ ହ୍ୟାଲୋ ଆପଣ ବରା ଅଳୁଚପ ଆପଣ ବରା ଅଳୁଚପ ଘୁଗୁନି ବିକୁଛନ୍ତି କି କେଉଁଟା କେତିକି ରେଟ୍ ଅଳୁଚପ ଘୁଗୁନି ଆଉ ମୁଁ ଯେଉଁଥିପାଇଁ ଆପଣଙ୍କୁ ଅର୍ଡ଼ର ଦେବି ଆଣିପାରିବି କି ଆଉ କାଲି କାଲିିକି ପଠେଇଦବେ କାଲିକି କାଲି ଶହେଜଣ ପାଇଁ ପଠେଇ ଦେବେ ହେଲା କେତେ ଟଙ୍କା ନେବେ ଆପଣ

ଆପଣ ନାଇଁ ଆପଣ କ'ଣ କହୁଛନ୍ତି ବୁଝାପଡ଼ୁନି ହଉ ଠିକ୍ ଅଛି ଏତେ ରେଟ୍ ଆପଣ କମ୍ ଟିକେ କରୁନାହାନ୍ତି ମୁଁ ଶହେଜଣ ପାଇଁ ନେବି ଆଉ କ'ଣ ଆଉ କାଲି କ'ଣ କହିଦେବି ଗାଁରେ ସେଲିଙ୍ଗ ହେଉଛି ଆପଣଙ୍କର ଆଉ ମୁଁ ବାଙ୍ଗଲୋରରେ ରହୁଛି ଆପଣ ମୋତେ ଦେବେ କିି ହଉ ଠିକ୍ ଅଛି କେଉଁଦିନ ଯିବି ମୁଁ ବାଙ୍ଗଲୋରରେ ରହୁଛି ଆପଣ ସେଇଠିକି ଯିବେ କି ଭଲ ଇନକମ୍ ହବ ସେଠି ହଉ ଆପଣଙ୍କ ପାଇଁ ମୁଁ ସେଠି ଘରଫର ସବୁ ବୁଝିଦେବି ଆପଣଙ୍କର ସେଇଠି ଆପଣଙ୍କର ସେଇଠି କିଛି ଅସୁବିଧା ହବନି ମୁଁ ପାଞ୍ଚଦିନ ପରେ ଯାଉଛି ଆପଣଙ୍କ ପାଖକୁ ମୁଁ ପାଞ୍ଚଦିନ ପରେ ଯାଉଛି ଆପଣ ମୁଁ ଗଲେ ଆସିବେ ଭଲ ଏଠି ଇନକମ୍ ହବ ବାଙ୍ଗାଲୋରରେ ମୁଁ ସବୁ ବୁଝିଦେଇଛି ଆପଣ ଆସିବେ ହେଲା ହଁ ହଉ ରଖିଲି ମୁଁ